ସେମିତି ଦେଖିବାକୁ ଗଲେ ପ୍ରାୟତଃ ଆଜିକାଲି ଯୁବପିଢ଼ି ବହୁତ ଏଜୁକେଟିଭ୍ ହୋଇସାରିଲେଣି କେହି ଆଉ ନାହାନ୍ତି ଯେତେ ମାନେ କମ୍ ପାଠୁଆ ନାହାନ୍ତି ସେହି ହିସାବେ ଦେଖିଲେ ବହୁତ ଜଣଙ୍କୁ ସେମାନଙ୍କୁ ପର୍ଫେକ୍ଟ୍ ଜୀବନସାଥି ମିଳିପାରୁଛି ଇନ୍କମ୍ ଅଧିକା ହେଲେ ତ ଇନ୍କମ୍ ଯଦି ସେମାନେ ଠିକ୍ସେ କରିପାରିଥାଏ ତ ସେମାନେ ତାଙ୍କ ଲାଇଫ୍ ପାର୍ଟନର୍କୁ ବି ଭଲସେ ରଖିପାରିବେ ଆଉ ଯଦି ବହୁତ କମ୍ ଜାଗାରେ ଏହାର ଅସୁବିଧା ସମ୍ମୁଖୀନ ହେଉଛନ୍ତି ବହୁତ କମ୍ ପିଲା ଯେଉଁମାନେକି କମ୍ ପାଠ ପଢ଼ିଛନ୍ତି ନହେଲେ ଦେଖିବାକୁ ଗଲେ ବହୁତ ଭଲରେ ରହୁଛନ୍ତି ଯଦି ଇଞ୍ଜିନିୟରିଂ ହେଉ କିମ୍ବା ଅଲଗା କିଛି ଶିକ୍ଷାର ଉନ୍ନତି ସେମାନେ କରିଥିବେ ତ ସେମାନେ ଭଲରେ ରହିପାରିବେ